ଆମ ଭାରତରେ ବିଶେଷ ସ୍ଥଳୀ ଯେମିତିକି ପୁରୀ କୋଣାର୍କ ତାରା ତାରିଣୀ ଆଉ ଏମାମୀ ଏଭଳି ବିଭିନ୍ନ ବିଶେଷ ସ୍ଥଳୀ ରହିଛି ସେଥିରେ ଲୋକମାନେ ପ୍ରତ୍ୟେକ ଦିନ ଭିଡ଼ ଲାଗି ରହିଥାଏ ପର୍ଯ୍ୟଟନ ଆକର୍ଷଣୀୟ ଦେଖିବାକୁ ଆସିଥାନ୍ତି